ହଁ କୁହନ୍ତୁ ଆଜ୍ଞା ଆଜ୍ଞା କୁହନ୍ତୁ ହଁ ସାହୁ ମୋବାଇଲ କୁହନ୍ତୁ

ସବୁ ଅଛି ୱାନ୍ପ୍ଲସ୍ ଅଛି ଆମର ସାମସଙ୍ଗ୍ ଅଛି ତା'ପରେ ମାଇକ୍ରୋମାକ୍ସ ଅଛି ଆଉ ନୋକିଆ ବି ଅଛି ମୋଟୋରୋଲା ଅଛି ୱାନ୍ପ୍ଲସ୍ର ନୂଆଁ କହୁଛନ୍ତି ଆପଣ କ'ଣ ଫାଇନାନ୍ସରେ ନେବେ ନା କ୍ୟାସ୍ ଅନ୍ କ୍ୟାସରେ ନେବେ କେମିତି କ'ଣ ନେବେ ଆପଣ ଚାହୁଁଛନ୍ତି ମାନେ କେଉଁ ଆପଣଙ୍କର ପ୍ୟାନ୍ କାର୍ଡ଼ ଅଛି ଆଧାର କାର୍ଡ଼ ଅଛି ବ୍ୟାଙ୍କ ପାସବୁକ୍ ଅଛି ହଁ ମାନେ ଆପଣଙ୍କର ଏଇ ପ୍ରପର୍ ଆଡ଼୍ରେସ ଆଉ କେଉଁଠି ଆଗରୁ କିଛି ଲୋନ୍ ଫୋନ୍ କରିଥିଲେ କି ଆଚ୍ଛା ଏଇଟା ଫାଷ୍ଟ ଟାଇମ୍ ନେବେ ତା'ହେଲେ ଫାଇନାନ୍ସ ସିବିଲ୍ ସ୍କୋର ତ ଆପଣଙ୍କର ଠିକ୍ ଅଛି କ'ଣ କହୁଛି ଡକ୍ୟୁମେଣ୍ଟ ମୋତେ ପଠାନ୍ତୁ ମୁଁ ଦେଖିଦେବି ଆପଣ ସେଇ ଅନୁସାରେ ଫାଇନାନ୍ସ ମୋ କରିବାକୁ ପଡ଼ିବ ଆପଣ କେଉଁ ଫୋନ୍ଟା ନେବେ ସେଇ ଅନୁସାରେ ଦେଖିକି ମୋତେ ତାର ଇଏ କରିବାକୁ ପଡ଼ିବ ଆପଣଙ୍କର କେମତି କ'ଣ ଅଛି ଆଉ ଆପଣଙ୍କର କେଉଁ ଫାଇନାନ୍ସରେ ନେଲେ ଫାଷ୍ଟ ଆପଣଙ୍କୁ ଦେବାକୁ ପଡ଼ିବ ଚାରି ହଜାର ପାଞ୍ଚ ଶହ ମାସକୁ ଆପଣଙ୍କର ରହିବ ହଉଛି ଆକାଉଣ୍ଟରୁ କଟିବ ଆପଣଙ୍କର ହେଉଛି ଅଠର ଶହ ବାଇଶି ଶହ ଭଳିଆ ଏମତି ଛଅ ମାସ ପାଇଁ କରିପାରିବେ ବର୍ଷିକିଆ କରିପାରିବେ ଆପଣ କେମିତିକା କରିବାକୁ ଚାହୁଁଛନ୍ତି ଛଅ ମାସ ପାଇଁ କରିବେ କେତେ ଟଙ୍କା ଭିତରେ ଆପଣ ମୋବାଇଲ ଚାହୁଁଛନ୍ତି ଆପଣଙ୍କ ରେଞ୍ଜଟା କେତେ ରଖିଛନ୍ତି ଅଠର ହଜାର କି ବାଇଶ ହଜାର କୋଡ଼ିଏ ହଜାର ପଚିଶ ହଜାର ଭିତରେ ସାମସଙ୍ଗ୍ର ବି ଆସୁଛି ସେଇଟା ନେଇ ଯାଆନ୍ତୁ ଗ୍ୟାଲେକ୍ସି ହଁ ଫୋର୍ ଜି ଆଜିକାଲି ତ ସବୁଥିରେ ଫାଇଭ୍ ଜି ବି ସିକ୍ସ ଜି ରାମ୍ ରହୁଛି ଏବେ ଫାଇଭ୍ ଜି ସେଟ୍ ଆସିଲାଣି କେହି ଫୋର୍ ଜି ସେଟ୍କୁ କେହି ଫାଇଭ୍ ଜି ସେଟ୍ ଆସୁଛି ତାର ଆପଣଙ୍କର ରାମ୍ ରମ୍ ନେଇକରି କେମତି କ'ଣ ଦରକାର କେଉଁ ଅନୁସାରେ ମୋତେ କହିଲେ ମୁଁ ସେଇ ଅନୁସାରେ ଆପଣଙ୍କୁ ବିଲ୍ କରିବି ହଁ ଇଏମଆଇଟା ଆଉ ଇଏମଆଇଟା ଯେଉଁ କରିବେ ଆପଣ ଇଏମଆଇଟା କିନ୍ତୁ ଫାଷ୍ଟ ଆପଣଙ୍କ ଆକାଉଣ୍ଟରେ ପେମେଣ୍ଟ କରିବାକୁ ରଖିବାକୁ ପଡ଼ିବ କ୍ୟାସ୍ ଆଉ ଆକାଉଣ୍ଟରେ ଯଦି କ୍ୟାସ୍ ନଥିବ ସେଇଟା ଆପଣଙ୍କର କଟିବ ଫାଷ୍ଟ ଟାଇମ୍ ପାଇଁ ସେଇଟା ଫାଷ୍ଟ୍ ଟାଇମ୍ଟା ଆମର କେତେ ବାଇଶ ଶହ ଟଙ୍କା କଟିବ ଆପଣ ଯଦି କ୍ୟାସ୍ ନ ରଖିଥିବେ ପାଞ୍ଚ ଶହ ଟଙ୍କା ଏକ୍ସଟ୍ରା ବାଉନ୍ସ ଲାଗିଲେ ସେତେବେଳକୁ ଆମକୁ କହିବେନି ଯେ ପାଞ୍ଚ ଶହ ଟଙ୍କା ବାଉନ୍ସ ଚାର୍ଜେସ୍ ଲାଗିଲା ଆକାଉଣ୍ଟରେ ପେମେଣ୍ଟ ରଖିବାକୁ ପଡ଼ିବ କ୍ୟାସ୍ ଆଉ ଆପଣଙ୍କ ଡକ୍ୟୁମେଣ୍ଟ ମୋତେ ପଠାନ୍ତୁ ଆକାଉଣ୍ଟରୁ କ୍ୟାସ୍ ନଥିଲେ ଫାଇନ୍ ଲାଗିବ ପାଞ୍ଚ ଶହ ଟଙ୍କା କଟିବ ଆପଣଙ୍କ ବାଉନ୍ସ ଚାର୍ଜେସ୍ ସେଇ ଅନୁସାରେ ଆପଣ ମୋତେ ଟିକେ ଆପଣଙ୍କର ଆଧାର କାର୍ଡ଼ ପ୍ୟାନ୍ କାର୍ଡ଼ ଆଉ ଆପଣଙ୍କର ବ୍ୟାଙ୍କ ପାସ୍ବୁକ୍ର ଫ୍ରଣ୍ଟ ପେଜ୍ଟା ଫଟୋ ଉଠାଇକି ସବୁ ମୋତେ ପଠାନ୍ତୁ ଆପଣ ଆସିଲାବେଳକୁ ଯେଉଁଦିନ ଆସିବା ଦରକାର ମୋତେ କଲ୍ କରିଦେବେ ଜେରକ୍ସ କରିକି ସବୁ ନେଇକି ଆସିବେ ସେଇ ଅନୁସାରେ ମୁଁ ଆପଣଙ୍କୁ ଦେଖିକି କେମତି ସିବିଲ୍ ସ୍କୋରଟା କେମତି ଅଛି ପଠାଇବି ଠିକ୍ ଅଛି ଭଲ ଆସୁଛି ଯଦି ସାମସଙ୍ଗ୍ ଆସୁଛି ଭିବୋ ଓପୋ ଆସୁଛି ମୋଟୋରୋଲା ଆସୁଛି ଗେମିଙ୍ଗ ଭିତରେ ଓପୋ ଭିବୋ ହିଁ ଚଳିବ କ୍ୟାମେରା କ୍ୱାଲିଟି ନେଲେ ତ ସାମସଙ୍ଗ୍ କ୍ୟାମେରା କ୍ୱାଲିଟି ଭଲ ଅଛି ସୋନି ଏଲଜି ଅଠର ହଜାରରୁ ଷ୍ଟାର୍ଟିଙ୍ଗ ଅଛି ଆମର

ଭଲ କେଉଁଟା ଆପଣ କମ୍ପାନୀ ନେବାକୁ ଚାହୁଁଛନ୍ତି ମାନେ ସେଇ କଥା ପଚାରିଥାନ୍ତି ଆଚ୍ଛା ଭିବୋ ଆପଣ ଆସନ୍ତୁ ଦୋକାନକୁ ଆସନ୍ତୁ ଦେଖିଦେବା ଆପଣଙ୍କର କେଉଁଠୁ କ'ଣ ଦରକାର କ'ଣ ସେଟ୍ କେମତି ଦେଖିଦେବେ ଆଚ୍ଛା ରହିଲି